ହଁ ମୁଁ କଳା ସାମଗ୍ରୀ ଦୋକାନ ଏବଂ ଅନ୍ଲାଇନ୍ରୁ କିଣେ ଯେତେବେଳେ ମୁଁ ମାର୍କେଟ କିମ୍ବା ବଜାର ଯାଇଥାଏ ଦୋକାନରୁ କଳା ସାମଗ୍ରୀ ଯେମିତିକି ପେନସିଲ୍ ରବର ତୂଳୀ ଏବଂ ଡ୍ରଇଂ ବୁକ୍ ଡ୍ରଇଂ ନୋଟ୍ ଇତ୍ୟାଦି ଦୋକାନରୁ ଆଣିଥାଏ ଏବଂ କଳା ସାମଗ୍ରୀ ଯାହା ଦୋକାନରୁ ନ ମିଳେ ତାହା ମୁଁ ଅନ୍ଲାଇନ୍ରୁ କିଣେ ଅନ୍ଲାଇନ୍ରୁ କିଣିବା ଦ୍ଵାରା ଆମକୁ କଳା ସାମଗ୍ରୀ ବହୁତ ସୁଲଭ ମୂଲ୍ୟରେ ମିଳେ ଏବଂ ବିଭିନ୍ନ ପ୍ରକାରର କଳା ସାମଗ୍ରୀ ବି ମିଳେ ଏହାଦ୍ଵାରା ଆମକୁ କଳା ସାମଗ୍ରୀ ମିଳିବା ଦ୍ଵାରା ସୁଲଭ ମୂଲ୍ୟରେ ମିଳେ